ଦୁଇହଜାର ଉନେଇଶି କୋଡ଼ିଏ ମସିହାରେ ଏକ ଭୟଙ୍କର ମହାମାରୀ ରୋଗ ଆମ ଦେଶକୁ ଆସିଥିଲା ଏହି ରୋଗଟି ବିଦେଶରୁ ଆସିଥିଲା ଯାହାକି ଆମ ଅଞ୍ଚଲରେ ବହୁତ ପ୍ରଭାବ ଦେଖା ଦେଇଥିଲା ଏଇ ମହାମାରୀ ରୋଗଟି ଆମ ଗାଁରେ ମଧ୍ୟ ଦେଖାଦେଇଥିଲା ଏହି ରୋଗରେ ଅନେକ ଲୋକ ମୃତ୍ୟୁ ହୋଇଥିଲେ ଆଉ ଯାତାୟତ କରିବାପାଇଁ ବହୁତ କଷ୍ଟ ହୋଇଥିଲା ଅନ୍ୟଲୋକ ଅନ୍ୟଲୋକ ସହିତ ସ୍ପର୍ଶ ହେଉନଥିଲେ ଯାହାକି ଆମ ଅଞ୍ଚଲରେ ବହୁତ ଗାଁ ଗଣ୍ଡାରେ ଲୋକମାନେ ମୃତ୍ୟୁବରଣ କରୁଥିଲେ ଯାହାଫଲରେ ଏଗାଁରୁ ସେ ଗାଁକୁ ମଧ୍ୟ କେହି ଯାତାୟତ କରୁନଥିଲେ ପାଣି ପାଣି ମଧ୍ୟ ବନ୍ଦ ହୋଇଯାଇଥିଲା ଯାହା ଦୋକାନ ବଜାର ମଧ୍ୟ ବନ୍ଦହୋଇଥିଲା ତା ଫଲରେ ଲୋ ବହୁତ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ